ହଁ ମୁଁ ସ୍ଵଚ୍ଛଭାରତ ବିଷୟରେ ମୁଁ କହିପାରିବି ସ୍ଵଚ୍ଛଭାରତ ହେଉଛି ଭାରତ ସରକାରଙ୍କର ଏକ ଭିନ୍ନ ପଦକ୍ଷେପ ଯାହାକି ଆମ ଅଞ୍ଚଳର ବା ଆମ ପରିବେଶରେ ଯୋଉଁ ଅସ୍ଵଚ୍ଛ କର ପରିବେଶ ଥିଲା ଯୋଉଁଠିକି ଲୋକମାନେ ବିଭିନ୍ନ ପ୍ରକାର ଅଳିଆ ଆବରା ଗଦା କରୁଥିଲେ ଓ ତାହାକୁ ପରିଷ୍କାରକୁ ଆଣିବା ପାଇଁ ଭାରତ ସରକାର ଏକ ପଦକ୍ଷେପ ନେଇଥିଲେ ଯାହାକୁ ସ୍ଵଚ୍ଛଭାରତ ଅଭିଯାନ ବୋଲି କୁହାଯାଉଥିଲା ଏଥି ଏଇ ଯେଉଁ ଅଭିଯାନ ଦ୍ଵାରା ଲୋକମାନେ ବହୁତ ସଚେତନ ହେଲେ ଆଉ ତାଙ୍କ ଗାଁ ଗହଳି ପରିବେଶ ତାଙ୍କ ଘରଦ୍ଵାରକୁ ସଫାସୁତୁରା ରଖିଲେ ଆଗରୁ କ'ଣ କରୁଥିଲେ ନା ଲୋକମାନେ ବିଭିନ୍ନ ପ୍ରକାର ଅଳିଆ ଆବେରା ବିଭିନ୍ନ ନଳୀ ନଈନାଳ ଅଁ କୁ ସବୁ ବିଭିନ୍ନ ପ୍ରକାର ଅଳିଆ ଆବେରାରେ ପୋତି ପକଉଥିଲେ ତା' ସହିତ ପଲିଥିନ୍ ବ୍ୟବହାର ବି ଅଧିକ ବଢ଼ିଯାଇଥିଲା ଯାହାଦ୍ୱାରା ଗୋରୁଗାଈମାନେ ଯୋଉଁ ଚରୁଥିଲେ ସେତେବେଳେ ସେହିସବୁ ପଲିଥିନ୍ ଖାଇ ସେମାନେ ବିଭିନ୍ନ ପ୍ରକାରର ମାନେ ମନେଥିବ ସେମାନେ ମରିଯାଉଥିଲେ କିନ୍ତୁ ଭାରତ ସରକାରଙ୍କ ଏହି ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାରେ ଲୋକମାନେ ଟିକିଏ ସଚେତନ ହେଲେ ଆଉ ପରିବେଶକୁ ମଧ୍ୟ ସଫାସୁତୁରା ରଖିଲେ ପ୍ରତିଦିନ ସକାଳୁ ଆସିଲେ ଯେଉଁମାନେ ବଜାରଘାଟ ଯୋଉଁମାନେ କରିଛନ୍ତି ସେମାନେ ମଧ୍ୟ ସକାଳୁ ଆସି ତାଙ୍କର ଦୋକାନ ଚାରିପାଖେ ପଡ଼ିଥିବା ଅଳିଆ ଆବର୍ଜନାକୁ ମଧ୍ୟ ସେମାନେ ପରି ପରିଷ୍କାର କରି ଡେଲି ପୋଡ଼ିବା ଏବଂ ପୋଡ଼ାପୋଡ଼ି କରି ସେମାନେ ଚତୁପାର୍ଶ୍ଵକୁ ମଧ୍ୟ ପରିଷ୍କାର କଲେ ତା ସହିତ ମୁଁ ମଧ୍ୟ ବିଭିନ୍ନ ପ୍ରକାର ସ୍ଵଚ୍ଛଭାରତ ଅଭିଯାନ ମଧ୍ୟ ଭାଗ ନେଇଛି ଯାହାଦ୍ୱାରା ଆମ ଗାଁରେ ବିଭିନ୍ନ ପ୍ରକାର ପୋଖରୀ ନଈନାଳ ମଧ୍ୟ ସଫା କରାଯାଏ ଯେଉଁଠିକି ମୁଁ ସ୍ଵଚ୍ଛ ପାଣି ଭଲ ରହିପାରିବ ଯାହାଦ୍ୱାରା ଡେଙ୍ଗୁ ମାନେ ପାଣିରେ ଯଦି ଅଳିଆ ଆବରା ଗୁଡ଼ାକ ପଶିକି ରହିଲା ତାହେଲେ ଡେଙ୍ଗୁ ମଧ୍ୟ ହୋଇଥାଏ ମଶା ଜନ୍ତୁ ସବୁ ଏମାନେ ବଢ଼ିଥାନ୍ତି ଏହାଦ୍ଵାରା ଲୋକମାନଙ୍କୁ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ଆକ୍ରାନ୍ତ କରିଥାନ୍ତି ଆଉ ତା' ଭିତରେ ବହୁତ କି ପ୍ରକାର ବେଳେବେଳେ ଆହୁରି ବି ତ୍ରୁଟି ରହିଯାଉଛି ଯେଉଁଟାକି ଗାଁ ଗହଳି ଅଞ୍ଚଳ ମଧ୍ୟ କେତେଟା ଆହୁରି ପରିଷ୍କାର ହୋଇପାରୁନି ସେଇଥିପାଇଁ ମୋର ବି ଏକ ଭଲ ପରାମର୍ଶ ରହିବ ଯଦି ସରକାର ପ୍ରତି ଗାଁକୁ ଯେମିତିକି ମୁନିସିପାଲିଟିରେ ଗାଡ଼ି ପଠେଇ ସେମାନେ ଅଳିଆ ଆବେରାଡ଼ାକୁ ଗାଡ଼ି ମାଧ୍ୟମରେ ନେଇଯାଉଛନ୍ତି ସେମିତି ଯଦି ପ୍ରତି ପଞ୍ଚାୟତ ଏରିଆରେ ପ୍ରତି ୱାର୍ଡ଼ମେମ୍ବର ୱାଇଜ୍ ଗାଁରେ ଯଦି ଭଲ ଡଷ୍ଟବିନ୍ ରଖିଦିଆଯିବ ପ୍ଲାଷ୍ଟିକ୍ ଡଷ୍ଟବିନ୍ ସେମାନେ କ'ଣ କରନ୍ତି ନା ପ୍ରତି ଘର ଆଗରେ ରଖି ଦିଆଯିବ ସାମାନ୍ୟ ଘରୁ ନିର୍ଗତ ହେଉଥିବା ପ୍ରତିଦିନର ଅଳିଆ ଆବେରାକୁ ସେମାନେ ସେଇ ଗୋଟିଏ ଜାଗାରେ ପକାଇଲେ ଗାଁ ମାନେ ସରକାରଙ୍କ ଗାଡ଼ି ଆସି ସେହାକୁ ଯଦି ବାହାରକୁ ନେଇ ଅଲଗା ଅଲଗା ଜାଗାରେ ପକାଇ ପକାଇ ତାକୁ ତାହେଲେ ମାନେ ପରିବେଶ ମଧ୍ୟ ଆହୁରି ସଫାସୁତୁରା ହୋଇପାରିବ ଆଉ ତା' ଦ୍ଵାରା ଲୋକମାନେ ବିଭିନ୍ନ ପ୍ରକାର ରୋଗ ବୈରାଗରୁ ରକ୍ଷା ପାଇପାରିବେ ଏହାଦ୍ଵାରା ଆଉ କୌଣସି ପ୍ରକାର ମଛା ମଶା ମାଛି ଏଇସବୁ ଜିନିଷ ଉତ୍ପତ୍ତି ହୋଇପାରିବନି ଲୋକଙ୍କ ଜନହିତରେ କାମ ହେବ ଓ ସେମାନଙ୍କୁ ବହୁତ ଲାଭ ମିଳିବ ଆଉ ତା' ସହିତ ସରକାର ମଧ୍ୟ ବିଭିନ୍ନ ପ୍ରକାର ଯେଉଁ ସ୍ଵଚ୍ଛ ଭାରତ ପାଇଁ ଯେଉଁ ଆରମ୍ଭ କରିଛନ୍ତି ତାହା ମଧ୍ୟ ଏକ ଭଲ ନାଁରେ ପରିବର୍ତ୍ତନ ହୋଇପାରିବ